ସାର୍ ନମସ୍କାର ସାର୍ ସାର୍ ପାଠ ବହୁତ କ୍ଲା ଆମ ସ୍କୁଲ୍ ମୁଁ କହୁଛି ଇଚ୍ଛାଧାରୀ ବିଦ୍ୟା ମନ୍ଦିର ଜଗସିଂହପୁର ହାଇସ୍କୁଲ୍ରୁ କହୁଛି ସାର୍ ପାଠ ପଢ଼ାରେ ବହୁତ ତ୍ରୁଟି ଆସୁଚି ସାର୍ ଠିକ୍ ଟାଇମ୍ରେ କ୍ଲାସ୍ କରୁନାହାନ୍ତି ମାନେ ମନ ଇଚ୍ଛା ମୁତାବକ କ୍ଲାସ୍ କରୁଛନ୍ତି ମାନେ ରୁଟିନ୍ ଅନୁଯାୟୀ ପଢ଼ଉନାହାନ୍ତି ଜମା ଆଉ ରୁଟିନ୍ରେ ଯାହା ପଢ଼ାହବା କଥା ସେ ସାର୍ ବି ଆସୁନାହାନ୍ତି ଘଣ୍ଟାଏ କି ଘଣ୍ଟାଏ ଅଧ ଘଣ୍ଟାଏ କ୍ଲାସ୍ କରୁଛନ୍ତି ଆଉ ସାର୍ ପାନୀୟ ଜଳର ବି କିଛି ବିଶେଷ ସୁବିଧା ନାହିଁ ପ୍ରାୟତଃ ସ୍କୁଲ୍ ପାଖାପାଖି ଗୋଟେ କିଲୋମିଟର ଦୂରରୁ ଗୋଟେ ନଳକୂଅ ଅଛି ବିଶେଷ ସୁବିଧା ନାହିଁ ତା ପାଇଁ କଲ୍ଚରାଲ୍ ଫଙ୍କସନ୍ ବି କିଛି କରୁନାହାନ୍ତି ଯାହା ବି ଫଣ୍ଡ ପଇସା ବି ଆସୁଛି ସାର୍ ନିଜର ନିଜର ବାଣ୍ଟି ନେଉଛନ୍ତି କିଛି ବି ଆମେ ଆଦରଣୀୟ କାର୍ଯ୍ୟକ୍ରମ ସେ ପରିବେଷଣ କରୁନାହାନ୍ତି କା ଆମେ ଜାଣିବୁ ବା କେମିତି କୋଉଠି କ'ଣ ହେଉଛି ପିଲାମାନଙ୍କୁ କିଛି ଆଗାମୀ ଆଜ୍ଞା ସାର୍ ଆଜ୍ଞା ବିଶେଷ କିଛି ପଦକ୍ଷେପ ନେଲେ ଆମେ ଆପଣଙ୍କ ପାଖରେ ଚିର ଉପକୃତ ହେବୁ ଆଜ୍ଞା ସାର୍ ଆଜ୍ଞା ସାର୍ ରହୁଛି ସାର୍ ଆଜ୍ଞା ଆଜ୍ଞା